ଆମ ଘରେ ଥିବା ଅତ୍ୟନ୍ତ ଜରୁରୀ ଥିବା ରୋଷେଇ ଗ୍ୟାଜେଟ୍ ହେଉଛି ଗ୍ୟାସ ଏବଂ ଯାହା ପୁରୁଣା ଦିନରେ ଥିବା ଚୁଲିକୁ ରିପ୍ଲେସ୍ କରିଦେଇଛି ଆଗ କାଳରେ ଥିବା ଚୁଲିକୁ ଜାଳିବା ପାଇଁ ବହୁତ ପରିମାଣରେ ଜାଳ ମଧ୍ୟ ଦରକାର ଯାହାକୁ ସଂଗ୍ରହ କରିବା ପାଇଁ ଲୋକମାନଙ୍କ ଅନେକ ସମୟ ମଧ୍ୟ ନଷ୍ଟ ହେଉଥିଲା ଏବଂ ଯାହାକୁ ଜାଳିବା ଦ୍ଵାରା ବାୟୁମଣ୍ଡଳର ବାୟୁମଣ୍ଡଳରେ ଅଙ୍ଗାରକାମ୍ଳର ପରିମାଣ ମଧ୍ୟ ବୃଦ୍ଧି ହୋଉଥିଲା ଅଙ୍ଗାରକାମ୍ଳର ପରିମାଣ ବୃଦ୍ଧି ବୃଦ୍ଧି ହେବା ପୃଥିବୀ ପାଇଁ ଏକ ବିପଦ ଏବଂ ସେଇ ଧୂଆଁ ଗୁଡ଼ିକ ଲୋକମାନେ ଯେଉଁମାନେ ଜାଳୁଥାନ୍ତି ତାଙ୍କ ଆଖି କାନରେ ପଶି ଶାରୀରିକ କଷ୍ଟ ପୀଡ଼ା ପ୍ରଦାନ କରେ ଏବଂ ସେମାନେ ବିଭିନ୍ନ ପ୍ରକାର ରୋଗରେ ମଧ୍ୟ ପୀଡ଼ିତ ହୁଅନ୍ତି ଏହା ଧୂଆଁ ହେବା ଦ୍ଵାରା ଲୋକମାନେ ଶ୍ୱାସ ରୋଗ ଏବଂ ଆଖିର ଜ୍ୱଳନ ପୋଡ଼ିବା ଇତ୍ୟାଦିରେ ବହୁତ ଲୋକ ସଫର୍ ହୁଅନ୍ତି ଏବଂ ସାମାନ୍ୟ ଅନ୍ୟମନସ୍କ ଯୋଗୁଁ ଲୋକମାନଙ୍କ ପାଇଁ ମଧ୍ୟ ନିଆଁ ଲାଗିଯାଇଥାଏ ନିଆଁ ଲାଗିବା ସମ୍ଭାବନା ମଧ୍ୟ ଥାଏ ଏଥିପାଇଁ ଚୁଲି ଆଉ ବହୁତ ବହୁତ ବହୁତ ଡେଞ୍ଜରିଅସ୍ ଜିନିଷ ଥିଲା କିନ୍ତୁ ବର୍ତ୍ତମାନ ଯୁଗରେ ଯେଉଁ ଗ୍ୟାସ ଅଛି ତାହା ଜାଳିବା ଅତି ସହଜ ତାକୁ ଜଳାଇବା ପାଇଁ କେବଳ ଗୋଟେ ଗ୍ୟାସ ସିଲିଣ୍ଡର ସିଲିଣ୍ଡରର ହିଁ ଆବଶ୍ୟକତା ଗ୍ୟାସ ଯାହାକି ଆମେ ମାର୍କେଟରୁ କମ୍ ଦାମରେ ପାଇପାରିବା ଏବଂ ଯାହାକୁ ଜାଳିଲେ ବାୟୁମଣ୍ଡଳ ମଧ୍ୟ ପ୍ରଦୂଷିତ ହେବନି କି କିମ୍ବା ଅଙ୍ଗାରକାମ୍ଳର ପରିମାଣ ବଢ଼ିବନି ପୃଥିବୀ ପାଇଁ ଏହା ଏକ ଉପକାର ଯନ୍ତ୍ର ଏହାମଧ୍ୟ ଧୂଆଁ ପ୍ରଦୂଷଣ କରେ ନାହିଁ ଯାହାଫଳରେ ଲୋକମାନେ ସୁସ୍ଥ ରୁହନ୍ତି କିନ୍ତୁ ତଥାପି ନିଆଁ ଲାଗିବା ସମ୍ଭାବନା କମି ଯାଇଥାଏ ଆଗ ଅପେକ୍ଷା ବହୁତ କମିଯାଏ ତେଣୁ ଏହା ଏକ ଉତ୍ତମ ଜିନିଷ ଯାହାକୁ ଆମେ ମଡ଼ର୍ଣ୍ଣ ଯୁଗରେ ୟୁଜ୍ କରିପାରନ୍ତି ଏବେ ମଧ୍ୟ ଗ୍ୟାସକୁ ରିପ୍ଲେସ୍ କରି ଇଣ୍ଡକ୍ସନ୍ ମଧ୍ୟ ଆସିଯାଇଛି ଏବଂ ଆହୁରି ବି ଆଧୁନିକ ଯନ୍ତ୍ର ଆସିପାରେ ଏହାକୁ ଆମେ ଉପକାର ବୋଲି ମାନି ପାରିବା